ମୁଁ ଯେଉଁ ହେଡ଼୍ଫୋନଟି କିଣିଛି ତାର ଭଲ ଗୁଣ ଗୁଡ଼ିକ ହେଉଛି ରଙ୍ଗ ତାର ସୁନ୍ଦର ଓ ଦେଖିବାକୁ ମଜବୁତ ଓ ଉଚ୍ଚସ୍ୱରରେ ସୁନ୍ଦର ଭାବରେ ଶୁଭିଥାଏ ଓ କାନକୁ ଅଧିକ ସମୟ ଲାଗିଲେ ଲଗାଇଲେ ମଧ୍ୟ ତାହା ଦରଜ ଅନୁଭୂତ ହୁଏ ନାହିଁ